ଆମ ଓଡ଼ିଶାରେ କୀଟରୋଗ ହୋଇଥାଏ କୃଷିିକେନ୍ଦ୍ର ସମ୍ମୁଖ ହୋଇଥିବା ସମ୍ମୁଖ ଆମେ ଆମେ ଖଡ଼ିଆରେ ଯାଇ ଆମ ଧାନକୁ ଦେଖି ଆମେ କୁ ଆମେ ଯାଇକି ଖଡ଼ିଆରକୁ ଆମେ ଧାନର ରୋଗର ଓଷ ଆଣି ତା'ପରେ ମାନ ତା'ପରେ ଭଲ ହୁଏ